ଘରର ସବୁ କାମ୍ ଲାଗି ଦରକାର୍ ହେ ପହେଲା ତ ଗାଧବାର୍ ଲାଗି ଦରକାର୍ ବାଥରୁମ୍ ଯିବା ଲାଗି ଦରକାର୍ ରନ୍ଧାବଢ଼ା କରିବାର୍ ଲାଗି ପିଇବାର୍ ଲାଗି ସବୁ କପଡ଼ା ପତର୍ ସଫା କରବାର୍ ଲାଗି ବାସନ୍ ସଫା କରବାର୍ ଲାଗି ଘର୍ ସଫା କରବାର୍ ଲାଗି ବି ପାଏନ୍ ଦରକାର୍ ଆଉ ଗଛ୍ ଖୁଡ଼ବାର୍ କୁ ବି ଦେବାର୍ ଲାଗି ପାଏନ୍ ଦରକାର୍ ଆର୍ ଘରେ ସବୁ ଯାହା ରନ୍ଧାବଢ଼ା କରୁଛୁଁ କି ଘର୍ କେ ଧୁଆଧୁଇ କଲେ ବି ପାଏନ୍ ଦରକାର୍ ଆଉ ପିଇବାର୍ ଲାଗି ଆଉ ଚାଷ୍ ବାଡ଼ି କରବାର୍ ଲାଗି ପାଏନ୍ ଦରକାର୍ ପାଏନ୍ ଛୁଁ ଦିନ ତମାମ୍ ଦରକାର୍ ସବୁବେଳେ ମଝିରେ ମଝିରେ ପିଇବାର୍ ଲାଗି ଆମେ ଚାହା ବନାମା ଲାଗି ପାଏନ୍ ମିଶଉଛୁଁ ସେଥିଲାଗି ବି ପାଏନ୍ ଦରକାର୍ ବିନା ପାନି କେନସି ଜିନିଷ୍ ନାଇଁ ହେବା ବାଥରୁମ୍ ଯେତେଥର୍ ଯିମା ହେତେଥର୍ ପାଏନ୍ ଦରକାର୍ ପଡ଼ୁଛେଁ